ଆଜିକାଲି କିଛି ଜିନିଷ ପରିମାଣ ଅଧିକ ଅଧିକ ଫଳରେ ଲୋକମାନେ କମ୍ ଦିନରେ କମ୍ ବୟସରେ ମରିଯାଉଛନ୍ତି ପ୍ରାକୃତିକ ଜିନିଷ ମାତ୍ର ଆଜିର ଆଧୁନିକ ଦୁନିଆରେ ବହୁତ କମ୍ ଆଗରେ ରୁହ ଲୋକମାନେ ପ୍ରାକୃତିକ ଜିନିଷ ଖାଇ ଅଧିକ ଦିନ ବଞ୍ଚୁଥିଲେ ବହୁତ ବେଳ କମ୍ ବୟସରେ ମରିଯାଉଛନ୍ତି ତେଣୁ ଆଜିକାଲି ସମସ୍ତେ ପ୍ରାକୃତିକ ଜିନିଷ ଅପେକ୍ଷା କୃତ୍ରିମ ବେଶୀ ପସନ୍ଦ କରିଥାନ୍ତି ଆଉ କମ୍ ବୟସରେ ମରୁଛନ୍ତି ସମସ୍ତେ କୃତ୍ରିମକୁ ଅଧିକ ପସନ୍ଦ କର କରନ୍ତି ସବୁ ସବୁ ଜାଣି ମଧ୍ୟ କୃତ୍ରିମକୁ କିଣି ନେଇ ନେଉଛନ୍ତି ସବୁ କିଛି ଜାଣିି ମଧ୍ୟ